ହ୍ୟାଲୋ କେଏଫ୍ସିରୁ କହୁଛନ୍ତି ମୁଁ ଚୂଲୁବୁଲି ଲାଗୁରି କହୁଛି ମୋର ଗୋଟେ ଖାଦ୍ୟ ଅର୍ଡ଼ର କରିବାର ଥିଲା ଚିଲ୍ଲି ଚିକେନ୍ ବିରିୟାନୀ ଗୋଟେ ପ୍ଲେଟ୍ ମୋର ଠିକଣା ହେଉଛି ଚୂଲୁବୁଲି ଲାଗୁରି ଆଟ୍ ପୋଷ୍ଟ ଧନେଶ୍ୱର ଯାଜପୁର ମଙ୍ଗଳା ମନ୍ଦିର ସାମନା ଏହି ଠିକଣାରେ ପଠାଇଦେବେ ସାର୍ ଡେଲିଭେରି କେତେବେଳ ସମୟରେ ହେବ ଟିକିଏ କହିବେ କି ଓ ଦୁଇଟା ବେଳେ ଆଚ୍ଛା ଆଚ୍ଛା ଆଚ୍ଛା ଠିକ୍ଅଛି